ଯେତେବେଳେ କି ମୁଁ ଅଧିକ ଦିନ ପାଇଁ କୁଆଡ଼େ ବାହାରକୁ ଚାଲିଯାଏ ମୋ ଗଛ ପତ୍ର ସବୁ ଜା ଜାଲି ଘୁରେଇ ଚାଲିଯାଏ କାରଣ କେଉଁ ଗୋରୁ ଗାଈ ନ ଖାଇବେ ସେଥିପାଇଁ ମୁଁ ସଚେତନ ହୋଇ ଜାଲି ଘୁରେଇ ପଳାଏ ମୋ ଘର ଘର ପରିବାର ମାଆ ମାଆ ମାଟି ଖୋସେଇ ଦିଏ ପାଣି ଦେଇ ଦିଏ ଡେଲି ପାଣି ଦେଇଦିଏ ସାର ଦିଏ ଏ ଯେଉଁ ଗଛରେ ପୋକ ନ ଲାଗିବା ପାଇଁ ଔଷଧ ପକାଏ ସେଥିରେ ମୋ ସାନ ଭାଇ ବି ମୋ ମାଆକୁ ସାହାଯ୍ୟ କରେ ସେଥିପ୍ରତି ମୋ ମାଆ ଓ ସାନ ଭାଇ ଧ୍ୟାନ ଦିଅନ୍ତି ସେଥିପାଇଁ ମୁଁ ବାହାରକୁ ଯୁଆଡ଼େ ଚାଲିଗଲେ ମାଆଙ୍କୁ କିମ୍ବା ସାନଭାଇ କି ଦାୟିତ୍ତ୍ଵ ଦେଇକି ଚାଲି ଯାଇଥାଏ ସେ ସବୁ ସାର ସାର ଦିଅନ୍ତି ଔଷଧ ପକାନ୍ତି ପାଣି ଦିଅନ୍ତି ଡେଲି ନିୟମିତ ଡେଲି ମୁଁ ଆସିଲା କାମ ସାରିକି ଆସିଲା ସାରିକି ସେ ସବୁ ଗଛର ଭଲ ଯତ୍ନ ନେଇଥାନ୍ତି